ପନ୍ଦର ସାତ ଦୁଇ ହଜାର କୋଡ଼ିଏ ତିନି ଦୁଇ ଦୁଇ ହଜାର ଏକୋଇଶି ଦଶ ଚାରି ଦୁଇ ହଜାର ବାଇଶି ଅଠର ଆଠେ ଦୁଇ ହଜାର ତେଇଶି ନଅ ଦୁଇ ଦୁଇ ହଜାର ଚବିଶି